ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ଗୁଡ଼ିକ ମଧ୍ୟରେ କ୍ରୀଡ଼ା ଗୁଡ଼ିକ ହେଉଛି କ୍ରିକେଟ କବାଡ଼ି ବ୍ୟାଡ଼ମିଣ୍ଟନ ହକି ଇତ୍ୟାଦି କ୍ରିକେଟରେ ଅତି ଲୋକପ୍ରିୟ ଖେଳାଳି ଭାବରେ ସଚିନ ତେନ୍ଦୁଲକର ସୌରଭ ଗାଙ୍ଗୁଲି ରାହୁଲ ଦ୍ରାଭିଡ଼ି ବିରାଟ କୋହଲି ରୋହିତ ଶର୍ମା ଆଦି ପ୍ରସିଦ୍ଧ ଲାଭ କରିଛନ୍ତି ସେହିଭଳି ଭାବରେ କବାଡ଼ି ରେ ପ୍ରଦୀପ ନରୱାଲ ଏବଂ ପବନ ସେରୱତ ବ୍ୟାଡ଼ମିଣ୍ଟନ ଖେଳାଳି ଭାବରେ ଆମେ ପିଭି ସିନ୍ଧୁ ଏବଂ ସାଇନା ନେହୱାଲଙ୍କୁ ଜାଣିଛୁ ହକି ରେ ଆମେ ଦିଲ୍ଲୀପ ତିର୍କି ଲଳିନ ବାର୍କା ଆଦି ଖେଳାଳିଙ୍କୁ ଜାଣିଛୁ